କନ୍ଧମାଳ ଜିଲ୍ଲାରେ ଲୋକମାନଙ୍କର ଅନେକ ପ୍ରକାରର ସମସ୍ୟା ରହିଛି ଏଠି ପାନୀୟ ଜଳର ଅଭାବ ରହିଛି କେଉଁଠି ତ କୂଅର ଅଭାବ ପାଣିର ଅଭାବ କେଉଁଠି ପାଞ୍ଚଶହ ଘର ଥିବେ ଗୋଟିଏ କୂଅ ଥିବ ଲୋକମାନଙ୍କର ଚଳିବାର ବହୁତ ଅସୁବିଧା ହେଉଛି ଏ ବର୍ଷ ମରୁଡ଼ି ପଡ଼ିଥିବାରୁ ଚାଷ ମଧ୍ୟ ଠିକ ଭାବରେ ହୋଇ ପାରିନି ଜଳର ଅସୁବିଧା ମଧ୍ୟ ଦେଖାଯାଇଥିଲା ଏହାର ଅଭାବ ଅନେକ ପରିମାଣର ରହିଛି ଲୋକମାନେ ବହୁତ ପରିମାଣରେ ମୃତ୍ୟୁ ମଧ୍ୟ କରିଛନ୍ତି କାଦୁଅ ରାସ୍ତା ଥିବାରୁ ବର୍ଷା ଦିନେ ଦେହ ଖରାପ ଥିଲେ ମେଡ଼ିକାଲ ଯିବାବେଳେ ବହୁତ ଜଣ ମୃତ୍ୟୁ ମଧ୍ୟ କରିଛନ୍ତି ଏ କନ୍ଧମାଳ ଜିଲ୍ଲାରେ ଲୋକମାନଙ୍କର ବହୁତ ଅସୁବିଧା ହୁଏ ଓ ରୋଗି ବି ମରିଯିବା ସମ୍ଭବ ରାସ୍ତା ବାଟ ଓ ମରୁଡ଼ି ମଧ୍ୟ ଥାଏ ରାସ୍ତାଘାଟ ଠିକ ନଥାଏ କାଦୁଅ ହୁଏ ମରୁଡ଼ି ବଢ଼ିଯାଏ ଠିକ ସମୟରେ ବର୍ଷା ବି ହୋଇନଥାଏ ଏହିଟା କନ୍ଧମାଳ ଜିଲ୍ଲାରେ ବହୁତ ପରିମାଣରେ ଦେଖା ଦେଇଥାଏ ଏସବୁ ଅସୁବିଧା କନ୍ଧମାଳ ଜିଲ୍ଲାରେ ରହିଛି